ଭାରତ ଟ୍ରାଭେଲ୍ସକୁ କହୁଛନ୍ତି ନା ଆପଣ ତ ଯେଉଁ ଆରଥର ଯେଉଁ ଡ୍ରାଇଭର ଭାଇ ଆଉ କାର ଯେଉଁ ଦେଇଥିଲେ ସେଇଟା ଆଉଥରେ ପଠାନ୍ତୁ ଆରଥର ଯେଉଁ ପଠେଇଥିଲେ ସେ ଆମକୁ ବହୁତ ଭଲ ଭାବରେ ପହଞ୍ଚି ଯାଇଥିଲେ ଜାଗା ଜଗନ୍ନାଥଙ୍କୁ ଦର୍ଶନ କରି ରଥରେ ବହୁତ ମଜାମସ୍ତି କରି ବହୁତ ଭଲସେ ରେ ବୁଲାବୁଲି କରି ସେ ଭାଇ ଆମକୁ ବହୁତ ଭଲରେ ଆଣିକି ଘର ବି ପହଞ୍ଚି ଦେଇଥିଲେ ତ ସେଇ ଭାଇ ଡ୍ରାଇଭର ଭାଇ ଆଉ ଗାଡ଼ିକି ପଠାନ୍ତୁ ଆଉ ଥରେ ତ ମୋ ଶାଶୁ ଶ୍ୱଶୁର ବୁଢ଼ା ହେଇଗଲେଣି ତ ସେମାନଙ୍କୁ ଧରି ମୁଁ ଯେହେତୁ ବୁଲିବା ପାଇଁ ଯାଉଛି ତ ସେଇ ଡ୍ରାଇଭର ଭାଇ ଆସିଲେ ବହୁତ ଭଲ ହୁଅନ୍ତା ଆଉ ସେ ଗାଡ଼ି ଆଉ ସେ ଡ୍ରାଇଭରକୁ ପଠାନ୍ତୁ ଆପଣ